ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ଅଛି ବିଭିନ୍ନ ଡାକ୍ତରଖାନା ଅଛି ଯଦ୍ୱାରା କିି ଲୋକମାନଙ୍କୁ ଏତେ ବିି ଅସୁବିଧା ହୁଏ ନାହିଁ ସେମାନଙ୍କର ରୋଗରୁ ଚିକିତ୍ସା ମଧ୍ୟ ମାଗଣାରେ ହୋଇଯାଏ ସରକାରଙ୍କ ଦ୍ୱାରା ଏବଂ ଘରୁ ଆସିକି ସିରିୟସ୍ ଯଦି କୌଣସି ପେସେଣ୍ଟ ପୁରା ଗୁରୁତ୍ୱ ରହିଛି ତାହେଲେ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଆସିକି ନିଆଯାଏ ଡ଼ାକ୍ତରଖାନାକୁ ସେବା ପ୍ରଦାନ କରାଯାଏ ଏବଂ ସଠିକ୍ ଟାଇମ୍ରେ ମଧ୍ୟ ଆମ୍ବୁଲାନ୍ସଗୁଡ଼ିକ ଆସି ପହଞ୍ଚିଥାନ୍ତି ଏବଂ ବିଭିନ୍ନ ପ୍ରକାର ଡ଼ାକ୍ତରଖାନା ରହିଛି ଯଦ୍ଵାରା କିି ରୋଗୀମାନଙ୍କୁ ଏତେ ମଧ୍ୟ ଅସୁବିଧା ହୁଏ ନାହିଁ